ହେଲୋ ହଁ ହଁ ଗଜା କେ କେଜାଣି ସିଆଡ଼ୁ ଯେ ହଁ ସିଆଡ଼ୁ ଯେମିତି ଆସୁଛି ଆଉ ନାଇଁ ତ ନାଇଁ ନାଇଁ ସେହି ସିଆଡ଼ୁ ଆସୁଛି ଆଉ ଏଇନେ ଷ୍ଟକ୍ କେମିତି ରହିବ ଅଃ ହ ଅଃ ହ ସେଥି ଲାଗି ଖରାପ ବାହାରି ଥିବ

ହଁ ନେବ ରିଟର୍ଣ୍ଣ ହଁ ହଉ ହଁ

ହଁ ଆଉ କ'ଣ ଆଉ କି କି ଅସୁବିଧା ହୋଇଛି

ହଁ ତାହାଲେ ଖରାପ ମାଲ୍ ଆସିଲେ ପୁଣି ଲୋକ ଜୁଟିବେ

ହଁ ହଁ